ହ୍ୟାଲୋ ହ୍ୟାଲୋ ମୁଁ କହିଲି ଫୋନ୍ କାଟି ଦେଉଛ ଆଉ ଫ୍ରୀଜରେ ରଖୁନ କୁଲଫି ରୋଷେଇ କରିକରି ମୁଁ ମିତନ ବାହାରକୁ ଯାଉଛୁ ଆଉ ଆସିଲେ ଖାଇବୁ ଡିପେଣ୍ଡ ରହିଲି ତୁମ ଉପରେ ଆଉ ହେଉ ଏବେ ତ ଫ୍ରୀଜରେ ରୋଷେଇବାସ ସାମଗ୍ରୀ ହେଉ ତା'ହେଲେ ଆଉ କ'ଣ ଆଉ ଆଜିର ଆଇଟମ୍ କ'ଣ ରାତିରେ କରିବ

ଖରା ଫରା ଟିକେ ହେଉଛି ତ ଟିକେ ସଜ ପଖାଳ ଭାତ ଆଉ ସନ୍ତୁଳା ଟିକେ କରିଥାନ୍ତ ଶୁଖୁଆ ପୋଡ଼ା ଯଦି ଶୁଖୁଆ ପୋଡ଼ା ବି ହଁ ହେଉ ଆଉ ଶୁଖୁଆ ଟିକେ ଭାଜି ଦେବ ଆଉ କାଲିକି ଠିକ ଟାଇମ୍ରେ ଆସିବ ଆଉ ସବୁ ଗ୍ରୋସରୀ ଜିନିଷ ସବୁ କିଣାକିଣି କରିକି ଥୋଇବ ଆଉ ଆମକୁ ନେକ୍ସ୍ଟ ଟାଇମ୍ ଯେମିତି କମ୍ପ୍ଲେନ୍ କରିବାକୁ ଯେମିତି ଆଉ ସୁଯୋଗ ଦେବ ନାହିଁ ମୁଁ କହିଲି ଆଉ ଆଉ ଯଦି ଏକା ପାରୁନା ଆଉ ସାଙ୍ଗରେ ଆଉ ଜଣକୁ ଆଣିକି ଆସିବ ସାଙ୍ଗରେ ଆଣିକି ଆସିଲେ ତୁମକୁ ସୁବିଧା ହେବ ହଁ ଦିନ ଦହି ପଖାଳ ଦହି ପଖାଳ ହେବ ବଡ଼ିଚୁରା ଶାଗ ଭଜା ଏମିତି ଏମିତି ପ୍ରକାର ନୂଆ ନୂଆ ଡିଶ୍ ସବୁଦିନ ଯଦି କରିବ ଟିକେ ଭଲ ହେବ ଆଉ ମୋର ବି ଅଫିସରୁ ଅଫିସରୁ ପାଞ୍ଚ ସାତ ଜଣ ଲୋକ ଆସିବେ ରାତିକୁ ଏମିତି ଯାହା ଯେମିତି ରୋଷେଇ କରିବ ଆଉ

ଲୋକ ଆସିବେ ଆସିବେ ମୁଁ ଟିକେ ନାହିଁ ମୁଁ କଲ୍ କରିକି ବୁଝିକି କହୁଛି କେତେଜଣ ଲୋକ ଆସିବେ ଟିକେ ହ୍ୟାଲୋ ହଁ କହୁନଥିଲି ସାତ ଜଣ ଲୋକ ଆସିବେ ତାଙ୍କ ପାଇଁ ରୁଟି ପୁରୀ ଆଉ ଭାତ ଭାତ ଚିଲ୍ଲୀ ଚିକେନ ଆଉ ମଟର ପନୀର୍ ଆଉ ପାସ୍ ଆଉ ରସମଲାଇ ଏତିକି ରଖିବ ଷ୍ଟାଟର୍ରେ ଆଉ ଯାହା ଯେମିତି ରଖିଥିବ ଆଉ ହେଉ ସେତିକି ଓହୋ ତା'ହେଲେ ମୁଁ ସର୍ଭ କରିବା ପାଇଁ ଆଉ କାହାକୁ ପଠାଇବି ନା ନିଜେ ଆସିବ ହେଉ ତା'ହେଲେ ମୁଁ ରଖୁଛି ତୁମେ ଠିକ୍ ଟାଇମ୍ରେ ପହଞ୍ଚିବ ହେଉ ରଖିଲି